ଆମର ହିନ୍ଦୁ ରାଜ୍ୟରେ ଗୋଟିଏ ସାଧାରଣ ଜିନିଷ ଅଛି ଯେ ବିବାହ ପରେ କନ୍ୟାମାନଙ୍କ ସହ ଯୌତୁକ ପ୍ରଥା ଅଛି ସାଥିରେ ଯୌତୁକ ଦେଇ ପଠାନ୍ତି କନ୍ୟାମାନଙ୍କର ତ ଆମ ହିନ୍ଦୁରେ ବହୁତ ଜାତି ଅଛନ୍ତି ସେଥିରୁ ବ୍ରାହ୍ମଣ ହେଉଛନ୍ତି ଉଚ୍ଚତମ ଆଉ ଆମେ ମଧ୍ୟ ବ୍ରାହ୍ମଣରେ ହିଁ ଆସୁ ବ୍ରାହ୍ମଣରେ ତ କନ୍ୟା ବହୁତ ଅଭାବ ଆଜିକାଲି ବ୍ରାହ୍ମର ଯୌତୁକ ଏତେ ଦିଅନ୍ତିନି କିଛି ଦିଅନ୍ତିନି ଖାଲି ଓଲ୍ଟା ଆମର ହିଁ କୌଣସି ସରକାରୀ ଚାକିରି ଥିଲା ଆମକୁ କୌଣସି ଝିଅ ଦିଅନ୍ତି କିଏ ଆମେ ବିବାହ କରିଥାଉ ତା'ପରେ କୌଣସି ଯୌତୁକ ଆଜିକାଲି ବ୍ରାହ୍ମଣମାନେ ନିଅନ୍ତିନି ସାଧାରଣତଃ କିନ୍ତୁ ବହୁତ ବଡ଼ ପୋଷ୍ଟ୍ରେ କିଏ ଥିଲେ କିଛି ନିଅନ୍ତି ସେମାନେ ଏହା ମୋ ମତରେ ଉଚିତ୍ ନୁହଁ କାରଣ ଆମ ପାଖରେ ଜଣେ ଝିଅ ଆସୁଛନ୍ତି ଯୌତୁକ କ'ଣ ପାଇଁ ଆଣିବା ଆମେ କିଛି ଦରକାର ନାହିଁ ତାହା ଆଉ କଥା ରହିଲା ଯୌତୁକ ତାଙ୍କ ଘରେ ନାଇଁ କଲେ ମଧ୍ୟ କେତେ ଜଣ ତାଙ୍କର ଝିଅ ସହିତ କିଛି ଉପହାର କହିକିରି ତାଙ୍କ ସାଥିରେ ଦୁନିଆ ସାମଗ୍ରୀ ଦେଇଥାନ୍ତି ଯାହା କେତେ ଜଣଙ୍କ ଘରେ ତାହା ପୂର୍ବରୁ ମଧ୍ୟ ଉପଲବ୍ଧ କିନ୍ତୁ ହେଇ ମଧ୍ୟ ଝିଅକୁ ଖାଲି ହାତରେ ନ ପଠାଇ କିଛି ତାଙ୍କ ସହ ସୁନା ଗହଣ ମଧ୍ୟ ଦେଇଥାନ୍ତି ଆଉ ବ୍ରାହ୍ମଣ ଲୋକ ତ ସେମିତିରେ ମଧ୍ୟ ଝିଅ କିଏ ମିଳୁନାହାନ୍ତି କ'ଣ କରିବୁ

ଏଗୁଡ଼ାକ ପଠେଇଥାନ୍ତି ଝିଅଙ୍କ ସହ ଆଉ ଆଜିକାଲି ମଧ୍ୟ ଅଲ୍ଗା ଜାତିରେ ମଧ୍ୟ ବିବାହ ବହୁତ କଲେଣି ବ୍ରାହ୍ମଣ ଲୋକ ମଧ୍ୟ ଅଲ୍ଗା ଜାତି କି ଗଲେଣି ତ ସରକାର ନୂଆ ନୂଆ ପଦକ୍ଷେପ ବି ନେଉଛନ୍ତି ଅଲ୍ଗା ଜାତିରେ ବିବାହ କଲେ ବହୁତ ପଇସା ମଧ୍ୟ ସରକାର ଆଜିକାଲି ଦିଅନ୍ତି ଲୋକମାନଙ୍କୁ ତ ବ୍ରାହ୍ମଣ ଲୋକ ମଧ୍ୟ ଝିଅ ଅଭାବରେ ଅଲ୍ଗା ଜାତିରେ ମଧ୍ୟ ବିବାହ ବହୁତ କଲେଣି ଆଜିକାଲି ପଇସା ପାଇଁ